ଦଶରୁ ଦଶ ଲକ୍ଷ ଭିତରେ ପାଞ୍ଚଟା ସଂଖ୍ୟା ହେଉଛେ ଦୁଇ ହଜାର ଏକ ଶହ ପନ୍ଦର ତିନି ହଜାର ଏକ ଶହ କୋଡ଼ିଏ ଚାରି ହଜାର ଏକ ଶହ କୋଡ଼ିଏ ପାଞ୍ଚ ହଜାର ଏକ ଶହ ପଚିଶ ପାଞ୍ଚ ହଜାର ଏକ ଶହ ତିରିଶ